ବଡ଼ଗଡ଼୍ ଜିଲ୍ଲାରେ ଏତେ ଚାଷ୍ ହୋଉଛେ କାଣା ଗାଁ ମାନ୍ଙ୍କୁ ଚାଷ୍ ହେତେ ହୋଇଥାଏ ତ ହେନୁ ତ ବହୁତ୍ ଚାଷ୍ ମାନେ୍ ହୋଇଥାଏ ଧାନ ଚାଷ୍ ତା'ପରେ ଗଲା ଯେ ଏନ୍ତା ପନିପରିବା ଚାଷବି କରାଯାଏ ସେନୁ ତ ସଭେଁ ଚାଷ୍ କରି କରି ତା'ପରେ ଆଇସନ୍ ଘର ମାନଙ୍କୁ ହେନ୍ତି ତ ବର୍ଷା ମଝିରେ ତ ହେନ୍ତି କିଛୁ ହେଇନଥାଏ ତ ଏହା ତା'ପରେ ଚାଷରେ ସବୁ କିଛୁ ହୋଇଥାଏ କା ଚାଉଳ୍ ବି ହୋଇଥାଏ ଆଖୁ ତମ୍ବାଖୁ ପନିପରିବା କିଛି ହୋଇଥାଏ ତା'ପରେ ମକା ମାନେ୍ ହେଇଟା ହେଇଥାଏ ତା'ପରେ ଚାଷ୍ ତ ସଭିଁ ସବୁ ଗରିବ୍ରେ କରାଯାଇସି ସବୁ ଗରିବ ଦୁଖୀ ଲୋକ୍ ମାନେ୍ କରିଛନ୍ ସେଇଟା ସେ ତାକୁ ବି ବହୁତ୍ କଷ୍ଟ ହଉଥିବା ଗୁଟେ ଜିନିଷଟେ କର୍ମି କେନ୍ତା କରି ସେ ଜିନଷଟା କର୍ମି ଆଗ୍ କେନ୍ତା କରି ଯିବା ମୋର୍ ଜିନିଷଟା ତ ସେଇଟା ମାନେ ଭାବସନ୍ ବହୁତ୍ ଲୋକ୍ ବହୁତ କିଛି ହୋଇଥାଏ ଚାଷ ଚାଷ ତ ସଭେଁ କରସନ୍ ତ ସେନୁଭିଁ କିଛି କିଛି ଉପାୟ କହିସନ୍ ଖାଇବାର୍ ଲାଗିଭିଁ କିଛି କହାଯାଏସି ତ ଚାଉଳ୍ ତ ସବ୍କ ଦରକାର କେନ୍ତା କରି ସେଇଟା ଧାନ୍ ଚାଷ୍ କରାଯିବା ସେଥିଲାଗି ବି ଟିକେ ହଁ ପଇସା ପତର ବି ଟିକେ କେନ୍ତା କରିଆସବା ତ ସେଥିଲାଗି ଟିକେ ଧାନ୍ ଚାଷ୍ କରସନ୍ ହେତିଲାଗି ଚୋଳ୍ ଟା ହେସି ହେତିଲାଗି ଦୁକାନ୍ ମାନଙ୍କୁ ହେଣ୍ଟା ଦେଇଥିଲେ ସେ ଆଉ ବି ଅଲଗା ଲୋକ୍ କେନ୍ତା କରି ଖାଇପାରିବେ ସେଇଟା ବି ବୁଝିସନ୍